ଖରାଦିନେ ବିଜୁଳି ବହୁତ କମ ଆସେ ଶୀତ ଦିନରେ ବି ବିଜୁ ମାନେ ଖରାଦିନେ ବିଜୁଳି ପୁରା ରୁହେ ଏନ୍ତା ଅଠର ଘଣ୍ଟା କି କେତେ ଏନ୍ତା ବର୍ଷା ଦିନେ ରୁହେ ଯେ ପୁରା ଦିନେ ଦିନେ ତ ବେଲୁ ବିଜୁଳି ଆସେ ନାହିଁ ପୁରା ଗୁଟେ ଗୁଟେ ଦିନ ପାଞ୍ଚ ପାଁ ଘଣ୍ଟା କି କେତେ ଏନ୍ତା ସେ ବିଜୁଳି ପୁରା ଦିନେ ଦିନେ ବେଲୁ ନାହିଁ ଆସେ ବର୍ଷା ଦିନେ ଶୀତ ଦିନେ ଯେ ହଁ ହେନ୍ତା ଏକୋଇଶ ବାଇଶ ଘଣ୍ଟା ଆଇସି ଶୀତ ଦିନେ ବି ବିଜୁଳି କମ ଆଇସି ବି ତା ପରେ ଖରାଦିନେ ବିଜୁଳି ଲାଗି ପୁରା ବହୁତ ଗରମ ଲାଗେ ତା ପରେ ବିଜୁଳି ନାହିଁ ଥିଲେ ଆମେ ପୁରା ଇଆଡ଼େ ସିଆଡ଼େ ହୋଇକି ପୁରା କେନ୍ ଗସ୍ତଲ ଜଙ୍ଗଲ ଇଆଡ଼େ ସିଆଡ଼େ ବିଜୁଳି ଦ୍ୱାରା ଫେନି ଆମେ ପାନି ପୁନା ହେନ୍ତା କିଛି ନାହିଁ ପାଏସୁଁ ଯେ ଲାଷ୍ଟକେ କୁଅଁରୁ ନଳକୂଅରୁ ପାନି ଆନିକରି ମାନେ ଗଛ ମୂଳମାନକେ ଦେସୁନ ବିଜୁଳି ନାହିଁ ଥିସି ଯେ ବର୍ଷା ଦିନେ ଯେ ମାନେ ବିଜୁଳି ଲାଗି ଆମେ ଖାନା ପିନା ବି କିଛି ବି ନା ନାହିଁ ଥିଶି ବୋଲେ ବିଜୁଳି ନାହିଁ ଥିବାରୁ କେମିତି ଖାଇବ ପୁରା ଇ ସାପ ଫୁଟିଆ ତା ପରେ ପୂକ ଜୁକ କେତେନି ଏଟି ବର୍ଷା ଦିନେ ଖାନା ପିନା ବି ନାହିଁ ଆସି ପୁରା ବିଜୁଳି ଦିନ ଦିନ ବି ନାହିଁ ଆସି ପୁରା କେତେ ହଇରାଣ ହେବାକେ ପଡ଼ସିଁ ଶୀତ ଦିନେ ଯେ କିଛି ମାନେ ବିଜୁଳି ନାହିଁ ଆସିବାର ପଡ଼ିପୁଡ଼ା ହଁ ଆସେର ଆସି ବିଜୁଳି ପୁରା ରହିସିନ୍ ତା କୋଡ଼ିଏ ଘଣ୍ଟା ଏକୋଇଶ ଘଣ୍ଟା ଏନ୍ତା ରହିସି ହେଲେ ତଥାବି ବିଜୁଳି ଲାଗି ଆମେ ଟିକର ପଢ଼ାପଢ଼ି ବି କିଛି କରି ନାହିଁ ପାରୁ କିଛି ବି ନାହିଁ ତା ପରେ ବିଜୁଳି ତ ଏମିତି ଆସେନି ଆର୍